ମୁଁ ପିଲାଦିନେ ମୋ ସାଙ୍ଗ ସାଥିଙ୍କ ସହିତ ଗ୍ରାମରେ ଖେଳିଥାଏ ଗ୍ରାମର ତୋଟାକୁ ସାଙ୍ଗମାନେ ମିଶିକରି ଆମ୍ବ ଗୋଟାଇବା ପାଇଁ ଯାଉଥାଉ ଗ୍ରାମର ନଦୀକୂଳକୁ କୋଳି ଖାଇ ଯାଉ ଏବଂ ସେଠାରେ ଗାଧୋଇ ଥାଉ ନଦୀରେ ଗାଧୋଇବା ପାଇଁ ବହୁତ ମଜା ଲାଗିଥାଏ ପିଲାଦିନରେ ମୁଣ୍ଡରେ କିଛି ଚିନ୍ତା ନଥାଏ ଏଣୁ ପିଲା ଦିନଟି ବହୁତ ଭଲ ଲାଗିଥାଏ ପିଲାଦିନେ ସାଙ୍ଗ ସାଥୀମାନେ ମିଶି କବାଡ଼ି ଖେଳିଥାଉ କବାଡ଼ି ଖେଳ ଏହା ଆମ୍ଭମାନଙ୍କର ଏକ ପ୍ରିୟ ଖେଳ ଥିଲା ଏଥିପାଇଁ ଏହା ଏକ ସ୍ୱତନ୍ତ୍ର ଭାବ ସୃଷ୍ଟି କରିଛି